ହେଲୋ ହଁ ଆଜ୍ଞା କ'ଣ ଆପଣ ତ ଆମକୁ ଜିନିଷ ଦେବେ ବୋଲି କହିଲେ କିନ୍ତୁ ଜିନିଷ ଦେବା ପାଇଁ କି ଡେରି କରୁଛନ୍ତି ହେଲେ ମୁଁ ଯେତିକି କଷ୍ଟମର ରଖିଛି ମୋର ଯଦି କଷ୍ଟମର ଥରେ ପଳେଇବେ ଆଉ କ'ଣ ଆସିବେ ଆପଣ କାହିଁ ଏମିତି କରୁଛନ୍ତି

ନାଇଁ ମୋର ଜିନିଷ ସବୁ ଏଇ ଯୋଉ କ୍ଲିପ ଚୁଡ଼ି ହେୟାର ବ୍ୟାଣ୍ଡ ଆଉ ଏ କସମେଟିକ ଜିନିଷ ଅଛି ଏଇସବୁ ଜିନିଷଗୁଡ଼ାକ ସବୁ ସରି ସରି ଆସିଗଲାଣି ନା ତେଣୁକରି ଯୋଉମାନେ ଆସୁଛନ୍ତି ଫେରିକି ଯାଉଛନ୍ତି ମୁଁ କାହାକୁ କିଛି ଦେଇପାରୁନି ଆଉ କଷ୍ଟମର ପଳେଇଲେ ମୁଁ ହଇରାଣ ହେବି ମୋତେ ଜିନିଷ ଦେବା ଲେଟ୍ କରୁଛନ୍ତି ଯାହାବି ଆଉ ଟିକେ ଦେଖିକରି ଠିକ୍ ଟାଇମରେ ପଠେଇଲେ ମୋ ହଁ ନା ହଁ ଛୁଆଙ୍କର ବଡି ଲୋସନ୍ ଆଉ ଏଇସବୁ ହେୟାର୍ ବ୍ୟାଣ୍ଡ୍ କ୍ଲିପ୍ ଏସବୁ କସମେଟିକ୍ ଜିନିଷ ବହୁତ ପ୍ରକାର ଆପଣ ତ ଜାଣିଛନ୍ତି ଦେଉଛନ୍ତି ସବୁ ଜିନିଷ ଏଇସବୁ ଜିନିଷଗୁଡ଼ାକ ନାଇଁ ନାଇଁ ସେଥିପ୍ରତି ନାଇଁ ସେଥିପ୍ରତି ଟିକେ ଧ୍ୟାନ ଦେବେ କାହିଁକି ନା ମୋର କଷ୍ଟମର ପଳେଇଲେ ମୁଁ ପୁଣି ହଇରାଣ ହୋଇଯିବି ଆଚ୍ଛା ଠିକ୍ ଅଛି ଆଜ୍ଞା